ହ୍ୟାଲୋ ଭାଇ କଣ ରେଷ୍ଟୁରାଣ୍ଟ ଲାଗିଚି କି ହଁ ମୁଁ କରଡ଼ାକମ୍ପାରୁ ଅଯୋଧ୍ୟା କହୁଥିଲି ଆଉ ଯୋଉ ଆପଣ ଯୋଉ ମୁଁ ଯୋଉ ମଗେଇଥିଲି ଯୋଉ ଖାଦ୍ୟଟା ମଗେଇଥିଲି ଆଉ ସେଇଟା କିଛି ଭଲ ଲାଗିଲା ଆଉ କିଛି ଖରାପ ମଧ୍ୟ ଲାଗିଲା ଏ ଭାତଟା ଭାତଟା ମଧ୍ୟ ଭଲ ସିଝି ଥିଲା ଯେ ଭଲ ଲାଗିଲା ମଧ୍ୟ ଆହୁରି ଡାଲିଟା ବି ଭଲ ଥିଲା ଆହୁରି ତରକାରୀ ବି ଭଲ ଥିଲା ମାନେ ଖାଇବାକୁ ଯାହା ବି ମୋତେ ଭଲ ଲାଗିଲା ଦେହ ବି ଭଲ ଲାଗିଲା ଖାଇବା ପାଇଁ ବି ବହୁତ ମାନେ ବହୁତ ସ୍ୱାଦ ମଧ୍ୟ ଲାଗିଲା ଆହୁରି ଯେଉଁଟିକି ସେ ତରକାରୀଟା ଆଉ ଟିକେ ଲୁଣ ପଡ଼ିଥାନ୍ତା ଆହୁରି ସେ ଭଜାଟା ଆଉ ଟିକେ ମାନେ ବହୁତ ତେଲ ପଡ଼ିକି ଖାଲି କିଛି ମାନେ ଭଲ ଲାଗିଲାନି କିଛି ବି ତେଲ ତେଲ ହେଇକି ହେଇଥିଲା ଆଉ କିଛି ସିଝି ନଥିଲା ମଧ୍ୟ ସେ ଆଳୁଟା ଆଳୁର ଚୋପା ମଧ୍ୟ ଛାଡ଼ି ନଥିଲା ଆଉରି ସେ କ୍ଷିରିରେ ବହୁତ ଚିନି ପଡ଼ିବା ବଦଳରେ ବହୁତ ଲୁଣ ପଡ଼ି ଯାଇଥିଲା ଆଉ ସେଇଟା ଟିକେ ଆପଣ ଟିକେ ଭଲରେ ଚେକ୍ କରିକି ଆପଣ ଯେତେବେଳେ ଆମେ ତ ପଇସା ଦେଇକି ଆଣୁଛୁ ନା ଆପଣ ଟିକେ ଯେତେବେଳେ ଯେତେବେଳେ ଦେବେ ଜିନିଷଟା ଆପଣ ଟିକେ ଟେଷ୍ଟ କଲା ପରେ ହିଁ ଦେବେ ହଁ ସେଟା ପାଇଁକା କହୁଥିଲି ହଁ ଯାହା ବି ଆପଣ ଦେଇଛନ୍ତି ମୋତେ ଭଲ ଲାଗିଲା ହଉ ଭାଇ ରହୁଛି ଏବେ